ବିଗତ ବର୍ଷରେ ଏକା ପୁରୁଣାକାଳରେ ଯେଉଁ ଥିଲା ମନୋରଞ୍ଜନ ପାଇଁ ଜିନିଷଟା ଥିଲା ଯେମିତିକି ଏକାଠି ହୋଇ ଗୀତ ଗାଇବା ଏକାଠି ହେଇ ରହିବା ଏକାଠି ନୃତ୍ୟ କରିବା କୌଣସି ପ୍ରୋଗ୍ରାମ୍ କୌଣସି ପୂଜାରେ ଆମେ ଏକାଠି ରହିବା ଏସବୁ ଏକାଠି ରଖିବାଟା ଗୋଟେ ଜିନିଷ ଥିଲା କିନ୍ତୁ ଏପରି ଏକ ସମୟରେ କି ବର୍ତ୍ତମାନ କାଳରେ ଯାହା ଘଟିଛି ଯାହା ହେଉଛି ତାହା ହେଉଛି ମନୋରଞ୍ଜନ ପାଇଁ ସମସ୍ତଙ୍କ ଘରେ ଘରେ ଟି ଭି ଆସିଛି ଘରେ ଘରେ ମୋବାଇଲ୍ ଆସୁଛି ତ ଘରେ ଘରେ ସବୁକିଛି ଅଛି ଏବେକା ଟାଇମ୍ରେ ଏବେକା ସମୟରେ ଆଜିକା ଜେନେରେସନ୍ରେ କାହା ସହିତ କାହାକୁ କଥା କହିବା ଟାଇମ୍ ହେଉନି କି କାହା ସହିତ କାହାକୁ ମିଳିବା ଟାଇମ୍ ହେଉନି କି କାହା ସହିତ କାହାକୁ କରିବା ବି ଟାଇମ୍ ହେଉନି ଏମିତି କିି ନିଜ ଘରଲୋକ ସହିତ କଥା କହିବା ପାଇଁ ବି ଟାଇମ୍ ହେଉନି ଆଜିକା ଲୋକର ମନୋରଞ୍ଜନ ହେଉଛି ଏମିତି ତ ଆଜିକାଲି ଲୋକର ମନୋରଞ୍ଜନ ପାଇଁ ଓନ୍ଲ୍ଲୀ ହେଉଛି ମୋବାଇଲ୍ ଟି ଭି ଆଉ ଏଇଟା ଟି ଭି ଏଇଟା ହିଁ ଚାଲୁଛି